ଆମେ ମାଛ୍ ଯେନ୍ ଧରବାର୍ଟା ଛୋଟ୍ ଦିନେ ଆମେ ଆମର୍ ବାପା ଅଜା କକା ବବା ସାଙ୍ଗେ ଯାଇକିରି ମାନେ ଛୋଟ ଛୋଟ୍ ଚହଲା ମାନେ ଯେନ୍ ଥିଲା କି ବନ୍ଧ୍ ଶୁଖିଗଲା କି କେନ୍ ଢୁଡ଼ା ଗୋଟେ ଢୁଡ଼ା ବଲିକିରି ଗୋଟେ ଜିନିଷ୍ଟା ଆମର ଥିଲା ଛୋଟ ଛୋଟ ଜାଗା ମାନେ ନାଲିଆ ମାଙ୍କୁ ଯେନ୍ ପାଏନ୍ ଯାଉଥିବା ସେଇ ଜାଗାରେ ଆମେ ଶିଖିଛୁ ସେଟା ଆମକୁ ଶିଖେଇଛନ୍ ନିଜର ବାପା ନିଜର କକା ବବା ଭାଇମାନେ ଆଉ ବଡ଼ ବଡ଼ ଲୋକମାନେ ଆମକୁ ଶିଖାନ୍ତି ଛୋଟବେଲେ ଆମେ ଯାଉଁ ଗଲେ ସେଟା କେନ୍ତାକିରି ମାଛ୍ ଧର୍ମୁଁ ସେଟା ଆମକୁ ଶିଖା ସେଟା ଦି ଆଡ଼େ ଦି ହାତ୍କେ ନେଇକରି ଗୁଟେ ଜାଗାରେ ଏନ୍ତା ଜଏଣ୍ଟ କରାଯାଏ ସେନୁ ପିଛିଲିକିରି ମାନେ ମାଛ୍ ପଲେଇ ବି ଯଉଥିବା କିନ ମାଛ ରହ ବି ଯଉଥିବା ଆର୍ ଯେନ୍ଟାକେ ସବୁଠୁ ଡେଞ୍ଜର ମାଲ୍ ମାଛ ହେଲା ସେ ମାଘୁର ସିନ୍ଧି ଯେନ୍ଟାକି ଆମ ଟେଙ୍ଗନି ଯାହାର କଣ୍ଟା ଥିସି ସେଟା ଯଦି ବୋଧ ହୁଏ ଯେତେବେଲେ ଧରଲା ବେଳିକେ ବହୁତ ଅସୁବିଧା ହେସି କଣ୍ଟାଟା ଯଦି ଲାଗିଯିବା ହାତ ବଲେ ବ୍ଲଡ଼ ବି ବାହାରେ ବହୁତ ପେନ୍ ହୁଏ ତେଣୁ କରିକିରି ଆମେ ଢୁଡ଼ା ଯେନ୍ ନାଲିଆ ମାଙ୍କୁ ବାନ୍ଧି ଦେଇକିରି ପାନ୍ ପାଣିନ୍ କେନ୍ତା ଟିନରେ ଛେଦେଇ ଦଉ ଥୁପି ମାନେ ରଖିଦଉ ଆର୍ ସେଥିରେ ଛେ ଦଉଁ ଆରୁ କମ୍ ପାଣି ଥିଲେ ସେତାକି ଏନ୍ତା ଉଞ୍ଜିଲା ଉଞ୍ଜିଲା କିରି ଭଣ୍ଟାକେ ପାଏନ୍ ମାରି ଦେଇକିରି ସେଥିରୁ ସେ ମାଛକେ ଧରିକିରି ଆମେ ଆଣିଛୁ ଏନ୍ତାକିରି ଆମେ ମାଛ ଧରା ଶିଖିଛୁ ଦାମ ନେ ଆଉର୍ ଜାଲ୍ରେ ଯେନ୍ ମାଛ୍ ଧରାଟା ଜାଲ୍ରେ ଚାରିଆଡ଼ୁ ଏନ୍ତା ଘେରେ ଆନବେ ମଝି ଜଣେ ଥିବା ଏନ୍ତା ସେଟାକେ ରାପିକିରି ଆନବେ ଆଉ ଗୋଟେ ଜାଗାରେ ମାନେ ସମସ୍ତେ ବସିକି ସେ ଜାଲକେ ଘିଚିବେ ଆରୁ ଲଗେଇ ଦେଇକିରି ଟୋଟାଲ ଜାଲ ଭଟକ ଆଣିବେ ସେଟା ଗୋଟେ ମାଛ୍ ଧରା ଆମେ ଶିଖିଛୁ ଆଉ ଗୋଟେ ମାଛ୍ ଧରା ଗୁଟି ଗୁଟି ହେଇଥିବା ତାକେ ଗୋଟେ ହାତେ ମାନେ ବହୁତ ଦୂରିଆନ୍ତା ଫିକା ହେଇଯିବା ଫିକି ଯାଇକିରି ସେ ଜାଲଟା ଯାଇକିରି ଗୋଟେ ଯାଗାରେ ପଡ୍ବା ଆର୍ ପଡ଼ି ସାରଲେ ଫେର୍ ଏନ୍ତା ଘିତିକିରି ଘିଚି ଦେଇକିରି ମାନେ ଆନୁଥିଲୁ